ଓଡ଼ିଆ ଓଡ଼ିଶାର ଭାଷା ହେଉଛି ଓଡ଼ିଆ ଓଡ଼ିଶାର ପ୍ରତ୍ୟେକଟି ନାଗରିକ ଓଡ଼ିଆକୁ ନିଜର ମାତୃଭାଷାର ରୂପ ଦେଇଛନ୍ତି ଆଉ ଓଡ଼ିଶାରେ ସମସ୍ତେ ଓଡ଼ିଆ ଭାଷାରେ ହିଁ କଥାବାର୍ତ୍ତା ହୁଅନ୍ତି ହଁ ବର୍ତ୍ତମାନର କିଛି ଶିକ୍ଷିତ ନାଗରିକ ମାନେ ଓଡ଼ିଆ ଭାଷାରେ କଥାହବା ପସନ୍ଦ କରୁନାହାନ୍ତି ନିଜକୁ ଓଡ଼ିଆ ବୋଲି କହିବା ପାଇଁ ତାଙ୍କୁ ଲାଜ ଲାଗୁଛି କିନ୍ତୁ ନିଜକୁ ଓଡ଼ିଆ ବୋଲି ଗର୍ବିତ ଅନୁଭବ କରିବା ହିଁ ତୁମର କର୍ତ୍ତବ୍ୟ ଏବଂ ଦାୟିତ୍ୱ କାହିଁକିନା ଓଡ଼ିଆ ହେଉଛିି ପ୍ରଥମ ପ୍ରଦେଶ ଯିଏକି କେବଳ ନିଜର ଭାଷା ପାଇଁ ହିଁ ଗୋଟିଏ ନୂତନ ପ୍ରଦେଶରେ ପରିଚିତ ହୋଇଥିଲା ପ୍ରଥମେ ଓଡ଼ିଶା ପଶ୍ଚିମବଙ୍ଗ ବିହାର କିଛି ଅଂଶ ସହିତ ମିଶିକରି ଗୋଟିଏ ଅନ୍ୟ ରାଜ୍ୟରେ ଗଣିତ ହେଉଥିଲା କିନ୍ତୁ ପରେ ପରେ ଉଣେଇଶିଶହ ଛତିଶି ମସିହା ଏପ୍ରିଲ ଏକ ତାରିଖ ଦିନ ଓଡ଼ିଶାକୁ ଗୋଟିଏ ନୂଆ ରାଜ୍ୟର ପରିଚୟ ମିଳିଥିଲା ସେହି ସମୟରେ ଓଡ଼ିଶା ଥିଲା ଗୋଟିଏ ନୂତନ ରାଜ୍ୟ କେବଳ ହିଁ କେବଳ ଓଡ଼ିଆ ଭାଷା ପାଇଁ ଆଉ ଓଡ଼ିଆ ଭାଷାର ଯିଏ ପିତା ହେଉଛନ୍ତି ଫକୀରମୋହନ ସେନାପତି ସେ ହିଁ ପ୍ରଥମେ ଓଡ଼ିଆ ବର୍ଣ୍ଣମାଳା ଆରମ୍ଭ କରିଥିଲେ ସିଏ ହିଁ ଆମକୁ ଓଡ଼ିଆ ଭାଷାର ଗୋଟିଏ ନୂତନ ଭାଷା ଶିଖାଇ ଥିଲେ ସିଏ ହିଁ ହେଉଛନ୍ତି ଓଡ଼ିଆ ଭାଷାର ପିତା ଓଡ଼ିଆ ଭାଷା ସହିତ ହିନ୍ଦୀ ଭାଷା ବଙ୍ଗଳା ଭାଷାର ମଧ୍ୟ କିଛି କିଛି ସମ୍ପର୍କ ରହିଛି କାହିଁକି ନା ଯେପରି କହୁ ଯେପରି ଓଡ଼ିଆ ଭାଷା ଆଗୁରୁ ପଶ୍ଚିମର ଲୋକମାନଙ୍କ ସହିତ ସେ ରହୁଥିଲା ତ ବଙ୍ଗଳା ଭାଷା ଓ ଓଡ଼ିଆ ଭାଷା ମଧ୍ୟରେ ବହୁତ ସାମଞସ୍ୟ ରହିଛି ଓଡ଼ିଆ ଭାଷାରେ କିଛି ବି ଶବ୍ଦ ଯେମିତିକି ଯାଉଛି ଆସୁଛି ବଙ୍ଗଳା ଭାଷାରେ ସେଇ ସବୁ ଶବ୍ଦ ପ୍ରାୟତଃ ସମାନ ଜଣେ ଓଡ଼ିଆ ଭାଷା କହିଲେ ବଙ୍ଗାଳୀ ଲୋକ ନିହାତି ସେ ଭାଷାକୁ ବୁଝିପାରିବ ଆଉ ଜଣେ ବଙ୍ଗାଳୀ ଭାଷା କହିଲେ ଓଡ଼ିଆ ଲୋକମାନେ ମଧ୍ୟ ସେଇ ଭାଷାକୁ ବହୁତ ଶୀଘ୍ର ହିଁ ବୁଝିଯିବେ ହିନ୍ଦୀ ଭାଷା ଓ ଓଡ଼ିଆ ଭାଷାର ମଧ୍ୟ ବହୁତ ସାମଞ୍ଜସ୍ୟ ରହିଛି କାହିଁକି ନା ଯେପରିକି ବିହାର ଲୋକମାନେ ପ୍ରଥମେ ଓଡ଼ିଶାରେ ମିଶିକି ରହୁଥିଲେ ତା'ପରେ ସେମାନେ ଅଲଗା ହେଇଗଲେ କିନ୍ତୁ ହିନ୍ଦୀ ଭାଷା ଆଉ ଓଡ଼ିଆ ଭାଷାର ବହୁତ ସାମଞସ୍ୟ ରହିଛି ଯେମିତିକି ମୁଁ ଖାଉଛି ମେଁ ଖା ରହି ହୁଁ ଖାନା ଖାଇବା ଯେପରି ଏଥିରେ ମଧ୍ୟ ସାମଞସ ଅଛି ସେପରି ଅନେକ ଶବ୍ଦ ଅଛି ଯେଉଁଥିରେ ଓଡ଼ିଆ ଭାଷା ହିନ୍ଦୀ ଭାଷା ବଙ୍ଗଳା ଭାଷା ପୁରା ସମାନ ହିଁ ଲାଗେ ସେଥିପାଇଁ ଓଡ଼ିଆ ଭାଷା ବଙ୍ଗାଳୀ ଆଉ ହିନ୍ଦୀ ଭାଷା ସହିତ ଜଡ଼ିତ ହେଇକି ହିଁ ରହିଛି